ଭାରତରେ ଅନେକପ୍ରକାର ଚଳଚ୍ଚିତ୍ର ଏବଂ ସଙ୍ଗୀତ ରହିଅଛି ସେଥିମଧ୍ୟରୁ ମୋତେ ଅନେକ ପ୍ରକାରର ଚଳଚ୍ଚିତ୍ର ଦେଖିବା ବହୁତ ଭଲ ଲାଗେ ଆମ ଭାରତରେ ଅନେକ ପ୍ରକାରର ମୁଭି ବା ଚଳଚ୍ଚିତ୍ର କରାଯାଏ ସେଥିମଧ୍ୟରୁ ବଲୀଉଡ଼୍ ମୁଭିଯାକ ମୋତେ ବହୁତ ଭଲ ଲାଗେ ଏବଂ ବଲିଉଡ଼୍ର ବହୁତ ହିନ୍ଦୀ ଗୀତ ମୋତେ ବହୁତ ଶୁଣିବା ପାଇଁ ଭଲ ଲାଗେ ସେଥିମଧ୍ୟରୁ ଅନେକ ପ୍ରକାରର ହିରୋ ଏବଂ ହିରୋଇନ୍ କାମ କରନ୍ତି ଏବଂ ସେମାନେ ବହୁ ଭଲଭାବରେ କାମ କରନ୍ତି ଏବଂ ସେମାନଙ୍କର ଧାରାବାହିକ ଦେଖିବା ପାଇଁ ବହୁତ ଭଲ ଲାଗେ ସେଇ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରୁ ମୋତେ ହିରୋଇନ୍ ବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ୍ ବହୁତ ଭଲଲାଗନ୍ତି ଏବଂ ଅଭିନେତାମାନଙ୍କ ମଧ୍ୟରେ ସଲମାନ୍ ଖାନ୍ ବହୁତ ଭଲ ଲାଗନ୍ତି ଏବଂ ଏହିମାନଙ୍କର ଅନେକ ସମୟରେ ଆକ୍ସନ୍ ମୁଭି ଏବଂ କିଛି ହସଦାୟକ ବା କମେଡ଼ି ମୁଭି ବହୁତ ଭଲ ଲାଗେ ଏବଂ କିଛି ପରିମାଣ ମାତ୍ରାରେ ଡ୍ରାମା ମଧ୍ୟ ଥିବା ମୁଭି ବହୁତ ଭଲ ଲାଗେ ଏବଂ ବଲିଉଡ଼୍ରେ ଅନେକ ପ୍ରକାରର ମୁଭି ଆସିଅଛି ଯଥା ନିଜ ନିଜର ନିଜ ଲାଇଫ୍କୁ ବା ନିଜର ଆମ ସାଂସ୍କୃତିକ ଭାଷା ବା ସାଂସ୍କୃତିକ କାର୍ଯ୍ୟକୁ ନେଇ ମଧ୍ୟ ମୁଭି ବା ଚିତ୍ର ଚଳଚ୍ଚିତ୍ର କରାଯାଉଅଛି ଏବଂ ସେଥିମଧ୍ୟରୁ ଆମର ସଙ୍ଗୀତ ମଧ୍ୟ ପ୍ରଦର୍ଶନ କରାଯାଇଥାଏ ଅନେକ ଅନେକ ଫିଲ୍ମରେ ବା ଅନେକ ଅନେକ ଚଳଚ୍ଚିତ୍ରରେ ଅନେକ ସଙ୍ଗୀତ ଦର୍ଶାଯାଇଥାଏ ଏବଂ ସେହି ସଙ୍ଗୀତ ଗୁଡ଼ିକୁ ଶୁଣିବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ ଯଥା ଅରିଜିତ୍ସିଂଙ୍କର ଗୀତ ଶୁଣିବା ବହୁତ ଭଲ ଲାଗେ କାରଣ ତାଙ୍କର ଏକମାତ୍ର ଏମିତି ଗୀତଥାଏ ଯାହା ଅଧିକ ଲୋକ ବହୁତ୍ ପରିମାଣରେ ପସନ୍ଦ କରନ୍ତି ଏବଂ ଆନନ୍ଦ ହୁଅନ୍ତି ଏବଂ ତାଙ୍କ ଗୀତ ଶୁଣିବା ମାତ୍ରେ ମନ ମୁଗ୍ଧ ହୋଇଯାଆନ୍ତି ମୋତେ ମଧ୍ୟ ଅରିଜିତ୍ସିଂଙ୍କର ବହୁ ଗୀତ ବା ସବୁ ଗୀତ ବହୁତ ଭଲ ଲାଗେ କାରଣ ତାଙ୍କର ସବୁ ଗୀତର କଣ୍ଠଶିଳ୍ପୀ ବହୁ ପରିମାଣରେ ମନକୁ ଖୁସି ଦେଇଥାଏ ଏବଂ ଗୋଟିଏ ଶାନ୍ତି ଲାଗେ ତେଣୁକରି ମୁଁ ଅନେକ ପରିମାଣ ମାତ୍ରାରେ ଅରିଜିତ୍ ସିଂଙ୍କର ଗୀତ ଶୁଣିଥାଏ ଏବଂ ମୁଖ୍ୟତଃ ମୋତେ ଅନେକ ଗୀତ ମଧ୍ୟ ଶୁଣିବା ପାଇଁ ଭଲ ଲାଗେ ଏବେ ମଧ୍ୟ ଟାଇଗର୍ ଜିନ୍ଦା ହେ ମୁଭି ମୁଁ ଦେଖିଥିଲି ଏବଂ ସେଇ ମୁଭିରୁ ମୁଁ ଅନେକ ପ୍ରକାର ଶିଖିବା ପାଇଁ ମଧ୍ୟ ପାଇଥିଲି ଏବଂ ନେହା କକ୍କର୍ ମଧ୍ୟ ଗୋଟିଏ ସଙ୍ଗୀତ କଳାକାର ଅଛନ୍ତି ଯାହାଙ୍କର ଗୀତ ଶୁଣିବା ପାଇଁ ବହୁତ ଆନନ୍ଦ ଲାଗେ ସେହିପରି ଭାବରେ ଆଶା ଭୋସଲେ ମଧ୍ୟ ଅଛନ୍ତି ଯେ ପୁରୁଣା କାଳରୁ ଗୀତ ଗାଇ ଆସୁଅଛନ୍ତି ଏବଂ ଅନେକ ସିଙ୍ଗର୍ ଅଛନ୍ତି ବା ଅନେକ ଗାୟକ ମଧ୍ୟ ଅଛନ୍ତି ସେଥିମଧ୍ୟରୁ ପ୍ରୀତମ୍ ମଧ୍ୟ ତାଙ୍କ ଗୀତ ଶୁଣିବା ଭଲ ଲାଗେ ଏବଂ ସୋନୁ ନିଗମ୍ଙ୍କର ଗୀତ ମଧ୍ୟ ଶୁଣିବା ବହୁ ଭଲ ଲାଗେ ସେହିପ୍ରକାରେ ସାରୁଖାନ୍ଙ୍କର ଅନେକ ଆକ୍ଶନ୍ ମୁଭି ଦେଖିବା ମୋତେ ବହୁତ ଭଲ ଲାଗେ